କିଏ କହୁଥିଲେ ଆଜ୍ଞା କୁହନ୍ତୁ ହଁ ଏବେ ତ ସରକାରଙ୍କ ତରଫରୁ ଗଭମେଣ୍ଟ ମେଡିକାଲରେ ବହୁତ ସବୁ ସୁବିଧା ହୋଇଗଲାଣି ଆପଣ ଆମର ଯେଉଁ ଢ଼େଙ୍କାନାଳ ହସ୍ପିଟାଲ ଅଛନ୍ତି ଅଛି ସେହିଠି କି ପଳାଇ ଆସନ୍ତୁ ମାଗଣା ଚିକିତ୍ସା କରାଯାଉଛି ମୁଁ ବି ସେହିଠି ନିଜେ ଯାଇକି ଜଣେ ତ ଲୋକ ଥିଲେ ବି ସେହିଠି ତାର ଉପଚାର କରାଯିବ ଆଜ୍ଞା ଆଜ୍ଞା ସବୁବେଳେ ଚବିଶି ଘଣ୍ଟା ସେଠାରେ ଡକ୍ଟର ଆଉ ନର୍ସ ଆଭେଲେବେଲ୍ ଅଛନ୍ତି ଏବଂ ଯେତେବେଳେ ଆସିବେ ସୁବିଧାରେ ଆପଣ ସବୁ ପ୍ରକାର ସେବା ପାଇ ପାରିବେ ହଁ ଆଜ୍ଞା ପରିଷ୍କାର ପରିଚ୍ଛନ୍ନ ସବୁ ବେଳେ ସବୁବେଳେ ସାନିଟାଇଜିଂ କରା ହେଉଛି ଫ୍ଲୋର କ୍ଲିନ୍ କରା ହେଉଛି ସବୁ ସୁବିଧା ଅଛି ଆଉ ଏହିଠି ବି ମା ଆଜ୍ଞା ଆଜ୍ଞା ସବୁ ପ୍ରକାର ସୁବିଧା କରା ଯାଇଛି ପରିଷ୍କାର ପରିଚ୍ଛନ୍ନକୁ ବେଶି ଧ୍ୟାନ ଦିଆଯାଉଛି ଆଉ ଏହିଠି ବି ସରକାରଙ୍କ ତରଫରୁ ସବୁ ସମସ୍ତ ପ୍ରକାରର ଔଷଧ ମାଗଣାରେ ମିଳେ

ନାଇଁ ନାଇଁ ଆପଣଙ୍କୁ କାଟିବନି ଆପଣ ସେମିତି ଭାବନ୍ତୁନି ଆସନ୍ତୁ ଆମ ଆପଣଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବୁ ସହଯୋଗ

ସଂପୂର୍ଣ୍ଣ ରେ ଆଉ ମାଗଣାରେ ଆଜ୍ଞା ଆଜ୍ଞା ଆଭେଲେବେଲ ସେହିଠି ବା ଆଭେଲେବେଲ ଅଛି ଆପଣଙ୍କର କ'ଣ ହେଇଛି ଟିକେ କହିଲେ ଆଜ୍ଞା ଆଜ୍ଞା ମାଗଣାରେ ମିଳି ଯାଉଛି ଆମର ସେହି ହସ୍ପିଟାଲରେ ଅଛି ମାଗଣାରେ ମିଳି ଯାଉଛି ଆଚ୍ଛା ଆପଣ ଯଦି ଆସିପାରିବେ ନହେଲେ କେଉଁ ଆମକୁ କହିବେ ଏହିଠୁ ଆମ୍ବୁଲାନ୍ସ ସେବା ମଧ୍ୟ ଅଛି ଯାଇକି ଆପଣଙ୍କୁ ଆପଣଙ୍କ ଘରୁ ଆଣିକି ଏହି ହସ୍ପିଟାଲ ରେ ମାଗଣାରେ ଚିକିତ୍ସା ହେଉଛି ଆପଣ ନିର୍ଭୟ ନାଇଁ କିଛି ହେବନି ଆପଣ ଆସନ୍ତୁ ଆପଣ ନିର୍ଭୟ ହୋଇକି ଆସନ୍ତୁ ଆପଣ ଏତେ ଡରୁଛନ୍ତି କ'ଣ ପାଇଁ ଆଗ ଭଳି ବି ଏବେ ଏହିଠି ଅବହେଳା କରା ଯାଉନି ଏବେ ସୁବିଧା ଏବେ ବହୁତ ଭଲ ଆପଣଙ୍କୁ ସୁବିଧା ଯୋଗାଇ ଦିଆ ଯିବ ବହୁତ ଉନ୍ନତମାନର ଚିକିତ୍ସା ବି ଯୋଗାଇ ଦିଆ ଯିବ ଆପଣ ଆସି କି ଅସନ୍ତୁଷ୍ଟ ବି ହେବେନି ଆପଣ ନିଶ୍ଚିନ୍ତ ହୋଇକି ଏହିଠିକି ଆସନ୍ତୁ ଏହିଠି ତ ସବୁ ରୋଗ ପାଇଁ ଆପଣ ଆସନ୍ତୁ ଆପଣଙ୍କର ରୋଗ ପାଇଁ ଯେଉଁ ଡକ୍ଟର ଥିବେ ମୁଁ ସେହି ଡକ୍ଟରଙ୍କୁ ନେଇକି ଆପଣଙ୍କୁ ଆପଣଙ୍କୁ ଟ୍ରିଟମେଣ୍ଟ କରାଇ ଦିଆ ଯିବ ମୁଁ ମୁଁ ବର୍ତ୍ତମାନ ଆଖି ବିଭାଗରେ ଅଛି ହଁ ଆପଣ ଆସନ୍ତୁ ମୁଁ ସବୁ ପ୍ରକାର ଟେଷ୍ଟ କରିବି ଆପଣଙ୍କ ରିପୋର୍ଟ୍ ଯାହା ହେଲା ମୁଁ ସେହି ହିସାବରେ ଆପଣଙ୍କୁ ଔଷଧ ଯୋଗାଇଦେବି ହଉ ଠିକ୍ ଅଛି ଆପଣ ଆସନ୍ତୁ ଆପଣ ଆସିଲେ ଆମେ ସବୁ ପ୍ରକାର ଟେଷ୍ଟ କରାଇବା ପରେ ଆପଣଙ୍କୁ କେଉଁ କେଉଁ ମେଡ଼ିସିନ୍ ଦରକାର ହେବ ଆମେ ଆପଣ ଆଜ୍ଞା ରଖୁଛି ଆଜ୍ଞା ରଖୁଛି